ଆମକୁ ସରକାର କିଛି ସରକାରୀ ଯୋଜନା କିମ୍ବା ପଦକ୍ଷେପ ବିଷୟରେ କହିପାରିବେ

ଆମ ଅଞ୍ଚଲରେ ସ୍ୱାସ୍ଥ୍ୟ ସେେବା ଉନ୍ନତି ଆଣିବା ଲକ୍ଷ୍ୟ ରଖିଥାଏ ସରକାର ଗୋଟିଏ ମାଗଣା ଯୋଜନା କରିଛନ୍ତି ଆମେ ମାଗଣାରେ ସେବା ଉପଭୋଗ କରିପାରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଏହାର ମାନେ ହେଲା ଆମେ କୌଣସି ବଡ଼ ବଡ଼ ହସ୍ପିଟାଲ୍କୁ ଗଲେ ଆମକୁ କିଛି କମ୍ ପଇସା ଲାଗିଥାଏ ଏବଂ ତାହାକୁ ଆମେ ୟୁଜ୍ କରି ନିଜର ଚିକିତ୍ସା କରିଥାଉ ଏହା ମାଧ୍ୟମରେ ସରକାର ଆମକୁ ବହୁତ ସେବା ଉପଭୋଗରେ ସାହାଯ୍ୟ କରିଛନ୍ତି